ନକ୍ଷତ୍ର ଓ ବ୍ରହ୍ମାଣ୍ଡ ମଧ୍ୟ

ନକ୍ଷତ୍ର ଓ ବ୍ରହ୍ମାଣ୍ଡ ଅଧ୍ୟୟନ କରି ଆମେ ସବୁ ଜିନିଷ ବିଷୟରେ ଜାଣିପାରିବା ପୃଥିବୀ ବିଷୟରେ ଅନେକ ଜ୍ଞାନ ଆହରଣ ମଧ୍ୟ କରିପାରିବା ନକ୍ଷତ୍ର ନାମକ ଅବସ୍ଥିତି ଓ ବ୍ରହ୍ମାଣ୍ଡର ସ୍ୱରୂପ ଥାଏ ରହସ୍ୟ କାରଣ ରହସ୍ୟ କାରଣ ଜିନିଷ ବି ବିଷୟରେ ଜାଣିପାରିବା ନକ୍ଷତ୍ରର ମଧ୍ୟ ପାରିବା ଏହି ଏହିପରି ଅନେକ ଜିନିଷ ଆମେ ନକ୍ଷତ୍ର ଓ ବ୍ରହ୍ମାଣ୍ଡ ମଧ୍ୟ ଆୟନ କରି ଆଣିପାରିବା ବ୍ରହ୍ମାଣ୍ଡରେ ବହୁତ ଗୁଡ଼ାଏ ଆକର୍ଷିତ ଜିନିଷ ରହିଛି ଭ୍ରମଣରେ ପୁଣି ପଶୁ ପକ୍ଷୀ ମନୁଷ୍ୟ ଗଛ ଲତା ଏମିତି ଅନେକ ଜିନିଷ ସୁନ୍ଦର ସୁନ୍ଦର ରହସ୍ୟ ମଧ୍ୟ ରହିଛି ଭ୍ରମଣରେ ବହୁତ ଗୁଡ଼ାଏ ଆର୍ଜେ ଆର୍ଯ୍ୟ ଆକର୍ଷିତୀୟ ଜିନିଷ ରହିଛି